ଆପଣଙ୍କ ନାଁ

ଆଉ ଆପଣ ପାଞ୍ଚ ତାରିଖ ଦିନ ଆସିପାରିବେ ଆପଣ କେଉଁଦିନ ତାହେଲେ ଆସିପାରିବେ ଦଶ ତାରିଖ ଦିନ ଆପଣ କେତେ ଟଙ୍କା କ'ଣ ନେବେ

କେତେ ଏତେ ଟଙ୍କା ଆମେ ଗୋଟେ ଜାଗାକୁ ଭୋଜି କରିବାକୁ ଯିବୁ ଆପଣ ଆସିପାରିବେ ତ ବରୁଣେଇ କେତେ ପଡ଼ିବ ଠିକ୍ ଅଛି ଆପଣ ଆମେ ପଇସା ଦେବୁ ଯେ ଆପଣଙ୍କୁ ଦିନଯାକ ରହିବାକୁ ପଡ଼ିବ

ପିଲାଙ୍କ ପଇସା ପୁଣି ଦେ ଦବାକୁ ପଡ଼ିବ ଆମକୁ ଆମର ଦଶ ଜଣ

ଭଲ ଉଠିବ ଟି ଆପଣଙ୍କର କ୍ୟାମେରାରେ

ପାହାଡ଼ ଉପରକୁ ଯାଇ ପାରିବେ ତ ଆପଣ

ଡାକ ବଙ୍ଗଳା ପାଖରେ ବି ଉଠେଇବୁ

ବରାଦିରେ ପାଞ୍ଚ ଶହ ଟଙ୍କା ଆଉ ଟିକେ କମଉନାହାଁନ୍ତି ଖାଇବା ଖର୍ଚ୍ଚ ତ ଆମେ ଦେବୁ ନା

ନାଇଁ ଦେବୁ କେତେ ସାତ ହଜାର ଦେବୁ